ଜୀବିକା ପରିପୋଷଣ କରିବା ପାଇଁ ମୁଁ ଚାଷ କରେ ସେଥିରେ ଧାନ ହରଡ଼ ମୁଗ ବିରି ଏପରି ଚାଷ କରେ ବର୍ଷ ସାରା ଖାଇବାକୁ ରଖି ବଳକାଟା ବିକ୍ରି ବିକ୍ରି କରିଦିଏ ଆଉ ପନିପରିବା ଚାଷ ଯେଉଁଟାକି ବାଇଗଣ ଟମାଟୋ ଆଳୁ ଝୁଡ଼ଙ୍ଗ ଏପରିକି ଅନେକ ପନିପରିବା ଚାଷ କରେ ସେଥିରୁ ଖାଇବା ମୁଁ ନିଜେ ବି ଖାଏ ଆଉ ବଳକା ଜିନିଷ ସବୁ ବିକ୍ରି କରିଦିଏ ଆଉ ଯେହେତୁ ପାଠ ତ ଅଧିକ ପଢ଼ିନାହିଁ ଚାକିରି ବାକିରି କିଛି କରିହେବନାହିଁ ସେଥିପାଇଁ ମୁଁ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଚାଷରେ ହିଁ ମୋର ପରିବାର ପରିପୋଷଣ କରିବି